ଭାରତର ଇତିହାସରେ ଦେଖିବାକୁ ଗଲେ ବ୍ରିଟିଶ୍ ସାମ୍ରାଜ୍ୟ ମୋଗଲ୍ ସାମ୍ରାଜ୍ୟ ଚାଣକ୍ୟ ସାମ୍ରାଜ୍ୟ ଚନ୍ଦ୍ରଗୁପ୍ତ ଏମିତି ବିଭିନ୍ନ ରାଜା ଏହି ଠାରେ ଶାସନ କରିଥିଲେ ଓ ନିଜର ସାମ୍ରାଜ୍ୟ ବୃଦ୍ଧି କରିବାରେ ଲାଗି ପଡ଼ିଥିଲେ ଏବଂ ଭାରତର ଇତିହାସରେ ଦେଖିବାକୁ ଗଲେ ଏହି ଭାରତୀୟମାନେ ତାଙ୍କ ଚାକର ହିସାବରେ କାମ କରୁଥିଲେ କିନ୍ତୁ କେବଳ ସ୍ୱାଧିନତା ସଂଗ୍ରାମୀ ଯୋଗୁଁ ଆମର ଏହି ଦେଶ ବର୍ତ୍ତମାନ ଏବେ ସ୍ୱାଧିନତା ହେଇପାରିଛି ଏବଂ କେତେକ ସ୍ୱାଧିନତା ସଂଗ୍ରାମ ସଂଗ୍ରାମୀ ମାନଙ୍କ ଯୋଗୁଁ ଆମର ଭାରତ ଦଳିତ ହୋଇ ରହିଛି ବା ବର୍ତ୍ତମାନ୍ ଉପରକୁ ଆସିପାରିଛି ବର୍ତ୍ତମାନ୍ କିଛି ଅସାଧାରଣ ସ୍ୱାଧିନତା ସଂଗ୍ରାମୀଙ୍କ ନାମ ଅଛି କିନ୍ତୁ ବର୍ତ୍ତମାନ ବର୍ତ୍ତମାନ ସେହି ନେତାମାନଙ୍କ ଦ୍ୱାରା ଆମ ଭାରତ ଅନୁଶାସିତ ହେଉଛି ଏବଂ ଭାରତ ଇତିହାସରେ ଅନେକ ରାଜ୍ୟ ରାଜାମାନଙ୍କ ସହ ସାମ୍ରାଜ୍ୟରେ ଶାସନ କରୁଥିଲେ କିନ୍ତୁ ବର୍ତ୍ତମାନ୍ ପର୍ଯ୍ୟନ୍ତ ଏହି ଆମର ଏ ଭାରତ ସାମ୍ରାଜ୍ୟ ସ୍ୱାଧିନତା ସଂଗ୍ରାମୀମାନଙ୍କ ଦ୍ୱାରା ସ୍ୱାଧିନତା ଲାଭ କରିଥିଲା ସେଥିମଧ୍ୟରୁ ଜଣେ ସ୍ୱାଧିନତା ସଂଗ୍ରାମୀ ଯିଏକି ସୁବାଷ ଚନ୍ଦ୍ର ବୋଷ୍ ସେ ଜଣେ ଅସାଧାରଣ ସ୍ୱାଧିନତା ସଂଗ୍ରାମୀ ଥିଲେ ସେ କହିଥିଲେ କି ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧିନତା ଦେବି ଏହି ତାଙ୍କ ବକ୍ତବ୍ୟରେ ସମସ୍ତେ ଅନୁପ୍ରାଣିତ ହୋଇ ବିଭିନ୍ନ ଅସ୍ତ୍ର ଶସ୍ତ୍ର ଅସ୍ତ୍ର ଶସ୍ତ୍ର ଧରି କିନ୍ତୁ ମହାତ୍ମା ଗାନ୍ଧୀ କର ବା ମର ସେ ସେ ତାଙ୍କ ଶାସନରେ ଲାଗି ପଡ଼ିଥିଲେ ସୁବାଷ୍ ଚନ୍ଦ୍ର ବୋଷ୍ ମଧ୍ୟ ତାଙ୍କର ବକ୍ତବ୍ୟରେ କହି ସେ ଦେଶକୁ କରିବାପାଇଁ ଆଗେଇ ଆସିଥିଲେ ଏହିଭଳି ଭାବରେ ବର୍ତ୍ତମାନ୍ ଆମ ଭାରତ ସ୍ୱାଧିନ ହେଇଯାଇଛି ସତ କିନ୍ତୁ ଏହି ନେତାମାନଙ୍କ ଦ୍ୱାରା ବର୍ତ୍ତମାନ୍ ବି ଶାସିତ ହୋଇ ଚାଲିଛି ଏବଂ ବହୁ ଲୋକ ବହୁ ଲୋକ ବି ବହୁ ଲୋକମାନେ ମଧ୍ୟ

ବହୁତ ଆତ୍ମନିର୍ଭରଶୀଳ ହୋଇପାରିଛି ଏବଂ ବର୍ତ୍ତମାନ୍ ପର୍ଯ୍ୟନ୍ତ ମଧ୍ୟ ସ୍ୱାଧିନତା ସଂଗ୍ରାମୀ ସ୍ୱାଧିନତା ସଂଗ୍ରାମୀମାନଙ୍କୁ ଆମେ ଭୁଲିପାରୁ ନାହୁଁ